ସଂକ୍ରାନ୍ତକ ହେଉଛି ଆମ ଗାଁର ଗୋଟିଏ ଲୋକ ଭଲ ସାର୍ଟ୍ ଖଣ୍ଡେ ଆଣିଥିଲା ତାକୁ ଦେଖି ଶିଖି ମୁଁ ଦୋକାନକୁ ଦୋକାନ ଯାଇ ଦେଖିବା ପରେ ଅଫର୍ ଥିବା ସକାଶେ ସେ ତିନି ହଜାର ଟଙ୍କା ସାର୍ଟ୍ଟି ନଅଶହ ନଅଶହ ଅନେଶତ ଟଙ୍କାରେ ପାଇଲି କିନ୍ତୁ ସେ ସାର୍ଟ୍ ଖଣ୍ଡେ ଆଣି ମୁଁ ବହୁତ ଦିନ ପିନ୍ଧିବା ପରେ ମଧ୍ୟ କଲର୍ ଫେ୍ଡ଼ ହେଲା ନାହିଁ ଏବଂ ଅଫର୍ ସକାଶେ ମୁଁ ଭଲ ଖଣ୍ଡେ ସାର୍ଟ୍ ପାଇଲି ମୁଁ ବହୁତ ମଧ୍ୟ ଖୁସି ଅଛି